ଆଶାୟୀ ମୂର୍ତ୍ତିଶିଳ୍ପୀଙ୍କ ପାଇଁ ମୋର ପରାମର୍ଶ ହେଉଛି ଯେ ସେମାନେ ଏହାକୁ ଶିଖନ୍ତୁ ଏବଂ କାର୍ଯ୍ୟରେ ଲଗାନ୍ତୁ ଯାଦ୍ୱାରାକି ସେ ରୋଜଗାରକ୍ଷମ ହୋଇପାରିବେ ଏହାକୁ ମୁଁ ମୋ ଜେଜେବାପାଙ୍କ ପାଖରୁ ଶିଖିଥିଲି ଯିଏକି ଜଣେ ଭଲ ମୂର୍ତ୍ତି କାରିଗର ଥିଲେ ଆମ ଅଞ୍ଚଳରେ ଭୁବନଠାରେ କଳା ବିକାଶ କେନ୍ଦ୍ର ଅଛି ଯେଉଁଠାରେକି ମୂର୍ତ୍ତି ଗଢ଼ିବା ସହିତ ମୂର୍ତ୍ତିରେ ରଙ୍ଗ ଦେବା ମଧ୍ୟ ଶିକ୍ଷା ଦିଆଯାଏ